ହଁ ଯେମିତିକି ପନ୍ଦର ପାଞ୍ଚ ଦୁଇହଜାର ଷୋହଳ ଛଅ ଦୁଇହଜାର ଦଶ ସତର ସାତ ଦୁଇହଜାର ଏକୋଇଶ ଅଠର ଆଠ ଦୁଇହଜାର ବାଇଶ ଉଣେଇଶ ଦୁଇ ଦୁଇହଜାର ଚବିଶ